ମୁଁ ଯେତେବେଳେ ବଗିଚାରେ କାମ କରେ ସେତେବେଳେ ମୋର ଦରକାର ଥାଏ କୋଡ଼ି ଶାବଳ ହାତ ବାଙ୍କ ଏହିସବୁ ମୋର ଦରକାର ଥାଏ ଶାବଳରେ ମାଟି ତାଡ଼ିକି ଗଛ ଲଗାଏ ସେଥିରେ ପାଣି ଦିଏ ହାତ ବାଙ୍କରେ ମଞ୍ଜି ଲଗାଏ ଗଛ ଯେଉଁ ଲଗାହୋଇଥାଏ ତାକୁ ଗଛ ଲଗେଇକି ଘାସ ଯେଉଁ ଉଠିଥାଏ ତାକୁ ଓପାଡ଼େ କୋଡ଼ିରେ ମାଟି ସବୁଆଡ଼େ ଖେଳାଏ ଏହିସବୁ ମୋର ଦରକାର ଥାଏ